ସମୁଦ୍ରରେ ଆମେ ଡଙ୍ଗା ସାହାଯ୍ୟରେ ମାଛ ଧରିବାକୁ ସୁବିଧା କରିଥାଉ ସେ ଡଙ୍ଗାରେ ଆମେ ଜାଲ ବିଭିନ୍ନ ପ୍ରକାର ଜାଲ ଭିତରକୁ ନେଇଥାଉ ଏବଂ ଜାଲ ଭିତରେ ଛାଡ଼ି ଛାଡ଼ି ଛାଡ଼ି ଛାଡ଼ି ଯାଇ କିଛି ବାଟ ଗଲା ପରେ ପୁଣି ସେ ଜାଲକୁ ଆମେ ସେ ଆଡ଼ୁ ଗୁଛାଇ ଗୁଛାଇ ଆଣୁ ଗୁଛାଇ ଗୁଛାଇ ଆଣିକି ସେ ଆମର କଡ଼କୁ ଲଗାଇକି ମାଛ ଆମର ଆମଦାନୀ ଯେତିକି ଏଇଥିପାଇଁ ତାକୁ ଆମେ ନେଇଆସୁ ଆଣିକି ଆମେ ତାକୁ ମାଛକୁ ଆମେ ମାର୍କେଟ୍କୁ ନେଇଯାଉ ମାର୍କେଟ୍ରେ ବିକ୍ରି କରି ଆମେ ପଇସା ପାଇଥାଉ ଏବଂ ଆମର ଏଇଠି ଗୋଟିଏ ବଡ଼ ମାର୍କେଟ୍ ଅଛି ମାଛ ମାର୍କେଟ୍ ବେତନଟି ବଜାରରେ ସେଇଠି ଭେରାଇଟି ରକମ ମାଛ ଆସେ ସେଇଠି ଆମର ରୋହି ଭାକୁର ମାଗୁର କଉ ଗଡ଼ିଶ କେରାଣ୍ଡି ସମୁଦରି ମାଛ ଜଳଙ୍ଗ ମାଛ ଏବଂ ଏଇ ଆମର ସେଇଟା କିସ କୁହନ୍ତି ଏଇ ଆମର ଏଇ ଏଇ ବାହୁଲ ମାଛ ଭେରାଇଟି ରକମ ମାଛ ଆସିଥାନ୍ତି ତ ବିଭିନ୍ନ ପ୍ରକାର ମାଛର ବିଭିନ୍ନ ପ୍ରକାର ଦର ବିଭିନ୍ନ ପ୍ରକାର ରହିଥାଏ ଲୋକମାନେ ସେ ବଜାରରୁ ମାଛ ଆଣନ୍ତି ମୁଁ ମଧ୍ୟ ସେଠି ମାଛ ବିକ୍ରି କରେ ମୋ ସମୁଦ୍ରରୁ ଆଣେ ମାଛ ବିକ୍ରି କରିବା ପାଇଁ ବା ଦୋକାନମାନଙ୍କରେ ବି ଆମର ମାର୍କେଟ୍ରେ ଦୋକାନ ଅଛି ସେଇଠୁ ବି ମାଛ ନେଇକି ଆମେ ବିକ୍ରି କରିଥାଉ ଯାହା ଦି ପଇସା ଆମେ ସେଠୁ ବି ରୋଜଗାର କରୁ ଆମ ବେତଣ୍ଟି ବଜାରରେ ବହୁତ ପ୍ରକାର ମାଛ ଆମ ଦୋକାନ ବି ବହୁତ ଦୁଇଶହ ଚାରିଶହ ଦୋକାନୀ ବି ଅଛନ୍ତି ସେଇଠି ବସିଥାନ୍ତି ମାଛ ଧରି ନା ମାଛ ଧରି ମାନେ ଆଣିକରି ଗୋଦାମରେ ଦେଇଥାନ୍ତି ସେଇ ଗୋଦାମରୁ ବି ମଧ୍ୟ ଆମେ ନେଇକରି ମାଛ ସେ ମାର୍କେଟ୍ରେ ବିକିଥାଉ